ଆମର ଦେଶ ଭାରତ ଏକ ଐତିହାସିକ ଦେଶ ଆମ ଭାରତର ଇତିହାସ ଏକ ଅସୀମିତ କାହାଣୀ ଅଟେ ଭାରତର ଇତିହାସର ଆମେ ଆରମ୍ଭ କଲେ ଆମେ ଇଂରେଜର ଶାସନ ପାଖରୁ ଆରମ୍ଭ କରି ମୋଗଲ ରାଜ୍ୟମାନଙ୍କର ଶାସନ ପର୍ଯ୍ୟନ୍ତ ଲମ୍ବି ଅଛି ପ୍ରଥମତଃ ଆମ ଭାରତ ଇଂରେଜମାନଙ୍କ ଅଧୀନରେ ପ୍ରାୟତଃ ତିନିଶହ ବର୍ଷ ଧରି ଆମେ ଶାସିତ ହୋଇ ଆସିଅଛୁ ଏବଂ ତା'ପରେ ପରେ ଇଂରେଜ ଆମର ଭାରତର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଚେଷ୍ଟା ବଳିଦାନ ଏବଂ ପ୍ରାଣଦାନ ଫଳରେ ଆମେ ସ୍ୱାଧୀନତା ପରେ ଆମେ ଭାରତର ବହୁତ ଐତିହାସିକ ଧାନମାନ ଏବଂ ବହୁତ ଐତିହାସିକ କାହାଣୀ ଲୁଚି ରହିଛି ଭାରତର ଐତିହାସିକ ସ୍ଥାନ ମଧ୍ୟରେ ଏଲୋରା ଗୁମ୍ଫା ଭିକ୍ଟୋରିଆ ହାଉସ୍ କଲିକତାରେ ଥିବା ଭିକ୍ଟୋରିଆ ହାଉସ୍ ଏଇସବୁ ଆମକୁ ଆମ ଇତିହାସର କଥା ମନେ ପକାଇଦିଏ ଏବଂ ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନ ଦେଶ ପ୍ରତି ଥିବା ପ୍ରେମ ଭକ୍ତି ଏବଂ ଦେଶକୁ ସ୍ଵାଧୀନ କରିବାର ଯେଉଁ ଚିନ୍ତାଧାରା ଆମକୁ ଦେଶକୁ ଏକ ନୂତନ ଦେଶ ଗଢ଼ିବାରେ କିମ୍ବା ଗୋଟେ ନୂତନ ଦେଶକୁ କିପରି ଭାବେ ଉନ୍ନତି ଦିଗରେ ଅଗ୍ରଗଣୀ କରିବାରେ ଆମକୁ ପ୍ରେରଣା ଯୋଗାଇ ଦେଇ ଅଛି ସତେ ଯେମିତି ଭଗତ ସିଂଙ୍କର ଦେଶ ପ୍ରତି ଥିବା ପ୍ରେମ ଭାବ ଏବଂ ମହାତ୍ମାଗାନ୍ଧୀଙ୍କ ନମ୍ରତା ଭାବ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଧାର୍ମିକ ଗ୍ରନ୍ଥ ଆଦି ଆମମାନଙ୍କୁ ଦେଶକୁ ଆଗେଇବା ପାଇଁ ଆମେ ବହୁତ ତାଙ୍କ ପାଖରୁ ଶିକ୍ଷା ପାଉଅଛେ ତତ୍ସହିତ ଯେତେବେଳେ ଆମ ଭାରତ ସ୍ଵାଧୀନତା ସଂଗ୍ରାମ ସ୍ୱାଧୀନତା ଗ୍ରହଣ କରିଥିଲା ଉଣେଇଶଶହ ସଡ଼ଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ସେଇଟା ବହୁତ ଆମ ପାଇଁ ଐତିହାସିକ ଗର୍ବିତ ମୁହୂର୍ତ୍ତ ଭାବରେ ଆମେ ଆଜି ପର୍ଯ୍ୟନ୍ତ ମାନି ଆସୁଛୁ ଏବଂ ମୋର ସବୁଠାରୁ ପସନ୍ଦ ଏବଂ ମୁଁ ଯେଉଁ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଅନୁପ୍ରାଣିତ ଅଛି ସେମାନେ ହେଲେ ମହାତ୍ମାଗାନ୍ଧୀ ବିବେକାନନ୍ଦ ସୁଭାଷଚନ୍ଦ୍ର ବୋଷ ଭଗତ ସିଂ ଲାଲ ବାହାଦୁର୍ ଶାସ୍ତ୍ରୀ ବୀର ସୁରେନ୍ଦ୍ର ସାଏ ଇତ୍ୟାଦି